ଅଛି ଦେଶୀ ବି ଅଛି ଜର୍ସି ଅଛି ତୁମକୁ କେଉଁ କ୍ଷୀର ଦରକାର କ'ଣ କରିବ ଝିଅ ବାହାଘର ଅଛି ଯେ ଖିରି ବନେଇବା ନ ମିଠା ବନେଇବ କ'ଣ କରିବ ଖିରି ପାଇଁ ହାରାହାରି ତୁମକୁ ଚାଳିଶ ଲିଟର କ୍ଷୀର ନେବାକୁ ପଡ଼ିବ

ପଚାଶ ଟଙ୍କା ଦେଶୀଟା ଷାଠିଏ ହଁ ମଇଁଷି କ୍ଷୀର ନେବ ମଇଁଷି କ୍ଷୀର ଅଶୀ ଟଙ୍କା ପଡ଼ିବ ତୁମେ ଅଧିକ ନେବ କମ କରିବା ଟିକିଏ

ହଁ ଦେଇ ହବ ସବୁ ଗାଈ କ୍ଷୀର ନେବ ଦେଶୀ ଗାଈ କ୍ଷୀର ହଁ ତୁମେ ନିଜେ କହିବ ତ ନେଇଯିବ ଆଉ

ହଁ ଛେନା ମିଳିବ ପନିର ହବ ପନିର ଭଲ ହବ ଛେନା ଭଲ ହବ ଚାଳିଶ ଲିଟର କ୍ଷୀର ଚାଳିଶ ଲିଟର କ୍ଷୀର

ହଁ ଏଇ ଜ ଜର୍ଷି ଦେଶୀ ମିଶିକି ଅଛି ଆଉ

ତାପରେ ଲିଟର ପ ପଚାଶ ଟଙ୍କା କାଟିଦେବ ସୁଦ୍ଧା କେବେ ଦରକାର କାଣା କରତୁ ହଉ

ଠିକ ଅଛି ନାଇଁ ଆଡ଼ଭାନ୍ସ ଦେବା ଦରକାର ନାଇଁ ସାଙ୍ଗରେ ଦେଇକରି ନେଇଯିବା ଆଉ ହଁ ଆଭେଲେବୁଲ ମିଳୁଛି ଆଉ କ'ଣ ଅଛି ଫେଲୁଆର ନାଇଁ ଭାଇ ମିଳୁଛି ପନିର ଭଲ ସବୁ ମିଲବା

ହଁ ହଁ ହଁ ତମର ତମ ତମେ ଆଗଦିନ ଆସିବ ଆଗଦିନ ଆସିଲେ ଛେନା କାଟିବ କି ପନିର କାଣା କହିବ ତମନୁ ସେଟା ଦେଖାଵ ସେ ସେଦିନ ନବ ଠିକ ଅଛି ହଁ ହଁ ହଉ ଠିକ ଅଛି